ଆମର୍ ମାନ୍କର ସ୍ଥା ଆମର୍ ସମ୍ୱଲପୁରୀ ସମ୍ୱଲପୁରୀ ଜାଗାରେ ହଉଚି ସମ୍ୱଲପୁରୀ ନାଚ୍ ଆମର୍ ସମ୍ୱଲପୁରୀ ବସ୍ତ୍ରାଲୟ ତାପରେ ନାଚ୍ ଗୀତ ସବୁ ବଜା ଏଇଟା ମାନେ ସବୁ ଥିରୁ ଅନ୍ୟ ହେ ଭିନ୍ନତମ କାଁ କେଁ ଜିକି ବେଲେ ଯେନ୍ ବି ସମ୍ୱଲପୁରୀ ବାଜିଲେ ସେନୁ ଆମେ ଆରୁ ଗୋଡ଼୍ ହାତ୍ ଆମର୍ ଥାବେ ନା ରହିନୁ ଗୋଟେ ମନ୍ ଭିତରୁ ଗୋଟେ ଅଲଗା ଉତ୍ସାହ ହେସି ଗୋଟେ ଆରୁ ଆଜ୍ ବାହାର୍ ବାହାର୍ ଜାଗାମାନ୍କେ ବି ସମ୍ୱଲପୁରୀ ନାଚ୍ ଗୀତ୍ କି ବଜା ବାଜିଲା ବେଲେ ସେଟା ଗୋଟେ ଅଲଗା ସେ ତାକୁ ବି ସେମାନେ ବି କିଏ ଆଉ ରହି ନ ପାରନ୍ ଗୋଡ଼ ହାତ୍ ଯେନ୍ତା ହେଲେ ବି ହଲ୍ଚି ଟିକେ ହେଲେ ହେ ଆମର୍ ତ ଆମେରିକାରେ ବି ସମଲପୁରୀ ଗୀତ୍ ବାଜୁଛି ମୋର୍ କାଣା କି ରଙ୍ଗବତୀ ରସର୍କେଲି ସବୁ ଆରୁ ଆମର୍ ହି ସବୁ ସମ୍ୱଲୀପୁରୀ ନାଚ୍ ଗୀତ୍ ହି ଗୋଟିଏ ଅଲଗା ସବୁ ଆଉ ଯିନ୍ ତା କି ଆମେ କହିବାର୍କେ ଗଲେ କି ଆମର୍ ସମଲପୁରୀ ବଜା ଆର୍ ସମଲପୁରୀ ଗୀତ୍ ସବୁ ଗୁଟେ ଅଲଗା ଭିନ୍ନ ପ୍ରକାର ସବୁଥିରୁ ଅଲଗା ଏ ଯିନ୍ ତେ କେ ଆମ୍କେ ସବ୍ କେ ସେଟା କି ଆଗାମୀ ଯୁଗରେ ଆଗାମୀ କାଳରେ ବି ସେଟାକେ ସବୁ ହେନ୍ତା ରଖି କିନା ଆମେ ଆଗ୍କେ ବଢ଼୍ମାଁ